ଆମ ଓଡ଼ିଶା ଅନ୍ୟ ରାଜ୍ୟ ଅପେକ୍ଷା ଚାଷରେ ବେଶୀ ଉନ୍ନତି ନାହିଁ ଆମ ହେଉଛି ପାଖ ରାଜ୍ୟ ହେଲା ଆନ୍ଧ୍ର ଆନ୍ଧ୍ରରେ ଭଲ ଆମର ଚାଷ ହୁଏ ମାଛ ଚାଷ ବହୁତ ହୁଏ ସବୁ ରାଜ୍ୟକୁ ସପ୍ଲାଏ କରୁଛନ୍ତି ଭଲ ବି ତାଙ୍କର ଇନକମ୍ ପ୍ରଣାଳୀରେ କରାହେଉଛି ଆମ ଓଡ଼ିଶାରେ ବି କୃଷି ଭଲ ବି ଧାନ ଭଲ ହୁଏ ଗହମ ଭଲ ହୁଏ ଆକାର ବି ବଡ଼ ଓଡ଼ିଶା ଠାରୁ ଛୋଟ ହବ ଆମର ଆନ୍ଧ୍ର ଆଉ ୱେଷ୍ଟବେଙ୍ଗଲ୍ ଆମର ସିଏ ବି ଆଳୁରେ ତାଙ୍କର ବେଶୀ ଉତ୍ପାଦନ କରାଯାଏ ଆଳୁ ଚାଷ ବିଲ ଉର୍ବର ସମତଳ ଜାଗା ତାଙ୍କ କୃଷି ପ୍ରଣାଳୀ ଦ୍ୱାରା ମାଧ୍ୟମ କଲାବେଳକୁ ବହୁତ ଭଲ ବି ହେଉଛି ଆମର ମାଛ ଚାଷ ବି ଭଲ ହେଉଛି ଆମେ କରୁଥିଲୁ ତାଙ୍କ ତୁଳନାରେ କମ୍ ଆଉ ଆଉ କୁକୁଡ଼ା ବି ଭଲ କୁକୁଡ଼ା ବି ଭଲ ଚାଷ କରାଯାଏ ବ୍ରଏଲର୍ ଫାର୍ମ କରାଯାଏ ସବସିଡ଼ ଆମେ ମିଳୁଛି ପଇସା ଗଭର୍ଣ୍ଣମେଣ୍ଟ ତରଫରୁ ଲୋନ୍ ଆଣୁଛୁ ଲୋନ୍ ଆଣିକି କୃଷି ହୁଁ ଉପରେ ମାଛ ଚାଷ କୁକୁଡ଼ା ଚାଷ ଆମେ ବି କରଛୁ ଯେତେ ତାଙ୍କଠାରୁ କମ୍ ହେଉଛି ଆଉ ଆମର ବି ଟିକେ ପ୍ରଣାଳୀ ବିଲ ସମତଳ ଜାଗା ଦରକାର ହଉନି ସେଥିପାଇଁ ଆଉ ତଥାପି ଭଲ ଦୁଇ ପଇସା ଭଲ ହେଉଛି ଗୁଜୁରାଣ ବି ମେଣ୍ଟଉଛି